ଆମ ଅଞ୍ଚଳରେ ସବୁ ଧର୍ମର ଲୋକ ବସବାସ କରନ୍ତି ସବୁ ଧର୍ମର ଲୋକ ଏକାଠି ରୁହନ୍ତି ସବୁ ଧର୍ମର ଲୋକ ଏକାଠି ସବୁ ଧର୍ମ ଅନୁଯାୟୀ ପର୍ବ ପାଳନ ମଧ୍ୟ କରିଥାନ୍ତି ଆମ ଆମ ଅଞ୍ଚଳରେ ବେଶୀକରି ହିନ୍ଦୁ ଧର୍ମଟି ଅଛନ୍ତି ଅଧିକ ସଂଖ୍ୟକ ତା'ପରେ ଅଛନ୍ତି ଆମର ମୁସଲମାନ୍ ଧର୍ମର ଲୋକମାନେ ଅଛନ୍ତି ହିନ୍ଦୁ ଧର୍ମ ଅପେକ୍ଷା କମ୍ ଟିକେ ଅଛନ୍ତି ତା'ପରେ ଖ୍ରୀଷ୍ଟିୟାନ୍ ଧର୍ମର ଲୋକମାନେ ଅଛନ୍ତି ଆମ ଅଞ୍ଚଳରେ ମୁସଲମାନ୍ଙ୍କ ମୁସଲମାନ୍ ଧର୍ମ ଲୋକଙ୍କ ମାନଙ୍କଠୁ ଟିକେ କମ ଅଛନ୍ତି ଖ୍ରୀଷ୍ଟିୟାନ୍ ଧର୍ମର ଲୋକମାନେ ଆଉ ଆମେ ସମସ୍ତେ ହିନ୍ଦୁ ମୁସଲମାନ୍ ଖ୍ରୀଷ୍ଟିୟାନ୍ ମିଶିକି ସବୁ ଧର୍ମର ପାଳନକରୁ ଯେମିତି ଜାଗର ପର୍ବ ଆସିଲେ ସେମାନେ ଆମ ପର୍ବକୁ ସେମାନେ ଆମ ମେଳା ବୁଲିବାକୁ ଆସନ୍ତି ତାଙ୍କ ଧର୍ମରେ ପିର ମେଳା ହେଲେ ଆମେ ତାଙ୍କ ଧର୍ମକୁ ଧର୍ମର ମେଳା ମେଳା ବୁଲିବାକୁ ଯାଉ ଧର ସମସ୍ତେ ଏକାଠି ମିଶି ବସବାସ କରିବା ସହିତ ମିଳିମିଶି ରହନ୍ତି ମିଳିମିଶି ବିଭିନ୍ନ ପ୍ରକାର ମଧ୍ୟ ପର୍ବପର୍ବାଣୀ ଆମେ ପାଳନ କରେ ଆଉ ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ କରାଯାଇଥାଏ ବିଭିନ୍ନ ଆଉ ତାଙ୍କ ଧର୍ମର ଲୋକମାନେ ମଧ୍ୟ ଆମ ଧର୍ମର ଲୋକମାନଙ୍କୁ ପସନ୍ଦ କରନ୍ତି ଆମ ଧର୍ମର ଲୋକମାନଙ୍କ ସହିତ ମିଳିମିଶି ରହନ୍ତି ଆମ ଧର୍ମ ହିନ୍ଦୁ ଧର୍ମର ପର୍ବପର୍ବାଣୀ ମଧ୍ୟ ପାଳନ କରିବାକୁ ସେମାନଙ୍କୁ ବହୁତ ପସନ୍ଦ ଲାଗେ ଆଉ ସେମାନେ ସମସ୍ତେ ମିଳିମିଶି ରହନ୍ତି ଆମ ଧର୍ମର ସମସ୍ତ ପ୍ରକାର ଯେମିତି ହିନ୍ଦୁ ମୁସଲମାନ୍ ଖ୍ରୀଷ୍ଟିୟାନ୍ ସବୁ ଧର୍ମର ଲୋକ ବସବାସ କରନ୍ତି ଏକାଠି ହୋଇ ଏକାଠି ପର୍ବପର୍ବାଣୀ ମଧ୍ୟ ପାଳନ କରିଥାନ୍ତି ସବୁ ଧର୍ମର ଲୋକ ବସବାସ କରନ୍ତି ଏକାଠି ହୋଇ ଏକାଠି ପର୍ବପର୍ବାଣୀ ମଧ୍ୟ ପାଳନ କରିଥାନ୍ତି